ମୁଁ ଅଚ୍ୟୁତ କହୁଚି କିଏ ବିଭତ୍ସ ଭାଇ ହ ହ ହ ଇଏ ଭାଇ ଇଏ ଆମର ଯେଉଁ ସେ କେନାଲ ତଳ ଜମିରେ ଆର୍ ଏଇ ବର୍ଷ ବାଇଗଣ ଚାଷ କରିବା ବୋଲି ମୁଁ ଭାବୁଛି ତୁମର ବି ଜାଗା ସେଇଠି ଅଛି ମିଶିକି ଚାଷ କଲେ କଣ ବାଡ଼ଟା ଆମର କମ ଖର୍ଚ୍ଚ ହେବ କାହିଁକି ନା ଉଭୟ ମିଶିକି ତମେ ଗୋଟେ ଦାନି ବାଡ଼ ବନ୍ଦ କରିବ ମୁଁ ଗୋଟେ ଦାନି ବାଡ଼ ବନ୍ଦ କରିବି ଗୋରୁ ଗାଈରୁ ଆମେ ରକ୍ଷା ପାଇବା ତାପରେ ବାଇଗଣ ଚେରଟା ଏବେ ଉତାରିଲେ ହିଁ ଆମେ ରଜ ପାଖାପାଖି ଚେରଟା ପୁତିବା ନା କଣ କହୁଛନ୍ତି

ନାଇ ନାଇ ମ ବାଇଗଣ ମଞ୍ଜିଟା ଆମେ ଆଣିବା ଯାଇକି ଆମର ଯେଉଁ ଜଗନ୍ନାଥ ନର୍ସରୀ ସେଇଠୁ ଭଲ ବିହନମାନେ ଆମର ଉନ୍ନତ ଧରଣର ବିହନ ତାକୁ କହିକି ସେ ତ ଆମର ପୁରୁଣା ଲୋକ ତାଠୁ ଆମେ ସବୁବେଳେ ଆଣୁଛେ ତାଙ୍କ ପାଖରୁ ବିହନଟା ନେଇକି ପଳେଇଆସିବା ମୁଁ କାଲି ଯାଉଚି ବିହନ ଟା ଧରିକି ପଳେଇଆସିବା ଯେ ହେଲେ ସାର ଖତ ମୁଁ ଭାବୁଛି ଆମେ ଯେଉଁ ଜୈବିକ ସାର ଏ ଯୋଉ ରାସାୟନିକ ସାର ଆମେ ଦେବାନି ଆମେ ଟିକିଏ ଗୋବର ଖତ ଗୋବର ଖତ ଆମର ଆମର ଗାଉଁଲି ହିସାବରେ ଆମେ ଦେଲେ କଣ ଆମେ ଯେଉଁ ବାହାରୁ ବିଷାକ୍ତ ସାର ଗୁଡ଼ାକ କିଣିକି ଦେଉଛୁ ସେ ଗୁଡ଼ାକ ଖାଇକି ବିଭିନ୍ନ ପ୍ରକାର ରୋଗ ସମସ୍ୟା ଦେଖାଦଉଚି ତେଣୁ ଆମେ ଗୋବର ଖତ ମାଟୁଙ୍ଗି ରେ ମୁଁ ତିନି ଟ୍ରିପ ତାକୁ କହିଛି ଆମର ସେ ଗଉଡ଼ ଭାଇ କି ସେଇଠୁ ଆମେ ନେଇ ଆସିବା କଣ କହୁଛନ୍ତି କୁହନ୍ତୁ

ହଁ ହଁ ନାଇ ହଁ ହଁ ଶୁଣନ୍ତୁ ଶୁଣନ୍ତୁ ଭାଇ ଆମେ ଆମେ ଯେମିତି ରଜ ପୂର୍ବରୁ ଆମର ଆଦାୟ ଯେମିତି ହେଲେ ଏକା ଆମେ ବହୁତ ଲାଭବାନ ହେବା ଦୁଇ ପଇସା ପାଇବା ଆଉ ତାପରେ ବର୍ଷା ବର୍ଷା ପରେ ଯଦି ଆମେ ଚାଷ କରିବା ବର୍ଷା କୁ ଫୁଲ ଝଡ଼ି ଯାଉଥିବ ଫଳ ପଚି ଯାଉଥିବ ଲାଭ ହେଲାନାଇ ବୋଲି ତାପରେ ମନଦୁଃଖ କଲେ କିଛି ନାହିଁ ଚାରା ଆମେ ଯେମିତିକି ଆଠ ଦିନ ଭିତରେ ଚାରା ଉତାରି ଚାରା ପୁତିଦେଲେ ଯେମିତି ରଜ କୁ ଆମର ଫୁଲ କଷି ଆସିଯାଇଥିବ ନା କଣ କହୁଛନ୍ତି ଆ ତାପରେ ପାଣି ହଁ ହଁ କେନାଲ ପାଣି ବନ୍ଧରୁ ପାଣି ଯାଉଛି ଆମର କେନାଲ ପାଣିରେ ହିଁ ଆମେ ଉଠେଇବା ହଁ ହଁ ହଁ ହଁ ନାଇ ନାଇ ବାଡ଼ ଜଙ୍ଗଲରୁ ଆଉ ମେଢ଼ା ଘାଟିକା ଆଣିବାନି ଭାଇ ଆମେ ତାର ଯେଉଁ ତାରଜାଲି ନାହିଁ କି ତାରଜାଲି ଆଣିକି ଏ ହଁ ହଁ ହଁ ହଁ ଆମର ଗୋରୁ ଗାଈ ଗୋରୁ ଗାଈ ମାସେଟେ ମାସେଟେ ଭିତରେ ଆମେ ଯେମିତି ବାଡ଼ ବନ୍ଦ କରିକି ଫସଲ ଆଦାୟ କରିଦବା ରଜ ପୂର୍ବରୁ ଯେମିତି ଫସଲ ଟା ଆମେ ଆଦାୟ କରିବା ସେ ଅନୁସାରେ ଆମେ ଚେଷ୍ଟା କରିବାକୁ ପଡ଼ିବ ଆଉ ଯଦି ଅବହେଳା ହେଇକି ଘରେ ଯଦି ବସିବା ବୋଇଲେ ଭାଇ ଦୁଇ ପଇସା କୁଆଡ଼ୁ ଆସିବ ଆମେ ଦେଖୁଛ ଆମେ ଚାଷି ଲୋକ ତାପରେ ମୁଁ ମୁଁ ଭାବୁଚି ବାଇଗଣ ଚାଷ ମଧ୍ୟରେ ଯେଉଁ ଆମର ହୁଡ଼ା ଯେଉଁ ରହିବନିକି ଆମର ଯେଉଁ ହିଡ଼ଦେବା ତା ଭିତରେ ସୂର୍ଯ୍ୟମୁଖୀ ଫୁଲ ଗୋଟେ ଗୋଟେ ଧାଡ଼ି ଲଗେଇଦେବା ବଗିଚା ବି ସୁନ୍ଦର ଦେଖାଯିବ ନା କଣ କହୁଛନ୍ତି

ଆମର ହଁ ଖଜୁରୀପଡ଼ା ଖଜୁରୀପଡ଼ା ମାର୍କେଟ୍ କୁ ବି ନେବା ଖଜୁରୀ ସେଇ ଯେ ମାର୍କେଟ କୁ ନେବା ଫୁଲବାଣୀ ମାର୍କେଟ୍ ନେବା କାହିଁକି ଆମେ ଦୁଇ ଏକର ଜାଗା ଲଗେଇବା ମାନେ କମ ଲଗେଇବାନିନା ଆମେ ସେଇ ଯେ ଖଟିବା ମାନେ କମ ଲଗେଇକି ଲାଭ କଣ ହ ହ ହଉ ଭାଇ ଧନ୍ୟବାଦ ନମସ୍କାର ନମସ୍କାର